ପର୍ବପର୍ବାଣି ବା ଧାର୍ମିକ ଉପଲକ୍ଷେ ଦେବତାଙ୍କ ମୂର୍ତ୍ତି ତିଆରି କରିଛୁ ଯେପରିକି ହଉ ଗଣେଶ ଓଷା ସରସ୍ଵତୀ ଓଷା ଦୁର୍ଗା ପୂଜା ଗଜଲକ୍ଷ୍ମୀ ପୂଜା ଏସବୁ ଆମେ ମୂର୍ତ୍ତି ତିଆରି କରିଛୁ ମୂର୍ତ୍ତି ତିଆରି କରୁଛୁ ମୂର୍ତ୍ତି ତିଆରି କରି ଆମେ ଘରେ ମଧ୍ୟ ପୂଜା କରୁଛୁ ଏବଂ ସ୍କୁଲ ଏବଂ ସ୍କୁଲ କଲେଜରେ ମଧ୍ୟ ସରସ୍ଵତୀ ଓଷା ଗଣେଶ ଓଷା ଧୁମଧାମରେ ପାଳନ କରାଯାଉଛି ଧୁମଧାମରେ ପାଳନ କରାଯାଇ ସ୍କୁଲରେ ସ୍କୁଲ କଲେଜରେ ମଧ୍ୟ ସୁନ୍ଦର ପାଳନ କରାଯାଇ ସରସ୍ଵତୀ ଓଷା ଗଣେଶ ଓଷା କରାଯାଉଛି ଦୁର୍ଗା ପୂଜା ଓ ଗଜଲକ୍ଷ୍ମୀ ପୂଜାରେ ମଧ୍ୟ ସବୁ ଲୋକମାନେ ଏକତ୍ରିତ ହୋଇଥାନ୍ତି ଯାହାଦ୍ୱାରା ଆମ ମନ ଭିତରେ ଗୋଟେ ଏକ ସୁନ୍ଦର ଅନୁଭୂତିଟିଏ ସୃଷ୍ଟି ହୋଇଥାଏ ସେ ସେହି ଆମର ପର୍ବ ଆସିଲେ ମଧ୍ୟ ଆମେ ପର୍ବ ଆସିଲେ ହିଁ ଆମର ସବୁ ମାନେ ପର୍ବ ଆସିଲେ ହିଁ ଆମେ ସବୁ ମାନେ ଆମେ ସମସ୍ତେ ଏକତ୍ରିତ ହେଇଥାଉ ଆଉ ମାନେ ଅନ୍ୟ ଜିନିଷ ପର୍ବପର୍ବାଣି ଏବଂ ଧାର୍ମିକ ପନ୍ଥା ସବୁ ଆସିଥିଲେ ଆମେ ଏକତ୍ରିତ ହେଇଥାନ୍ତୁ କିନ୍ତୁ ଅନ୍ୟ ସବୁ ଇଏ ଗୁଡ଼ିକରେ ଆମେ ଏକତ୍ରିତ ହୋଇନଥାନ୍ତୁ ହୋଇନଥାଉ ଏବଂ ଆଉ ସ୍କୁଲ କଲେଜରେ ମଧ୍ୟ ଆମେ ଧୁମଧାମରେ ପାଳନ କରୁ ଯେପରିକି ଆମ ସାଙ୍ଗମାନଙ୍କ ସହିତ ମଧ୍ୟ ଆମେ ଭଲସେ କଥାବାର୍ତ୍ତା ହେଇପାରୁ ଆଜି ଯେଉଁ ସବୁ ଦଶମ ପାସ୍ କରି ଯାଇଛନ୍ତି ତାଙ୍କ ସମସ୍ତେ ତ ବିଚ୍ଛିନ୍ନ ହେଇଯାଇଛନ୍ତି ଅଲଗା ଅଲଗା ହେଇଯାଇଛନ୍ତି କିଏ ଅଲଗା କଲେଜରେ ପଢ଼ିଲା ଆଉ ଜଣେ କିଏ ଅଲଗା କଲେଜରେ ପଢ଼ିଲା ଯାହାଦ୍ୱାରା କି ଓଷା ହେଉଛି ଯେଉଁ ସେ ଓଷା ମାଧ୍ୟମରେ ମଧ୍ୟ ସେ ସମସ୍ତେ ଏକତ୍ରିତ ହୋଇପାରୁଛନ୍ତି ଆଉ ଗାଁ ଗହଳିରେ ଯେଉଁ ଗଣେଶ ହେଉଛି ସେ ବି ମଧ୍ୟ ଗୋଟେ ଏକ ମଜାରେ ଧୁମଧାମରେ ପାଳନ କରୁଛନ୍ତି ଆମେ ଆଉ ଆମେ ସେ ଠାକୁରଙ୍କୁ ରଖି ମଧ୍ୟ ଛୋଟ ଛୋଟ ଯେଉଁ ଆମେ ଯେଉଁ ସରସ୍ଵତୀ କରୁଛୁ ତିଆରି ସରସ୍ଵତୀ ଗଣେଶ ଆଙ୍କୁ ସବୁ ଦୁର୍ଗା ଗଜଲକ୍ଷ୍ମୀ ଆମେ ସବୁ ୟାକୁ ଯେଉଁ ତିଆରି କରୁଛୁ ଆମେ ତାକୁ ତିଆରି କରି ମାନେ ପୂଜା କରୁଛୁ ଏବଂ ସ୍କୁଲ କଲେଜରେ ମଧ୍ୟ ନଉଛନ୍ତି ଗାଁ ଗହଳିରେ ବି ସବୁ ନଉଛନ୍ତି ଏବଂ ପୂଜା ହେବା ଦ୍ୱାରା ଆମର ଗୋଟା ସୁନ୍ଦର ଅନୁଭୂତି ସୃଷ୍ଟି ହେଉଛି ଏବଂ ଧୁମଧାମରେ ଆମେ ତାକୁ ପାଳନ କରୁଛୁ